ବଗିଚା କାମ ପାଇଁ ଆମର ବହୁ ସବୁ ଉପକରଣ ଆବଶ୍ୟକ ସେଥିମଧ୍ୟରୁ ଗୋଟେ ହେଲା କୋଦାଳ କୋଦାଳ ଦ୍ୱାରା ଆମେ ମାଟି କାଟିବା ସହିତ ବହୁ ଜାଗାରେ ଘାସ ସଫା କରିବା କାମ କୋଦାଳ ସହିତ ମଇଳା ପରିଷ୍କାର କରିବା ଗଛର ଉର୍ବରତା ପାଇ ତାକୁ ଖୋଳିବା ମାଟି ଖୋଳିବା ଗଛ ମୂଳରେ ମାଟି ଦେବା ଏସବୁ କାମ କରିଥାଉ ଏବଂ କୋଦାଳ ଦ୍ୱାରା ଯେଉଁ ପଟେ ପାଣି ଦେବା ଦରକାର ବିଲର ସେଇଠି ଯେଉଁ ଗଛ ମୂଳରେ ସେପଟେ କୋଦାଳ ଦ୍ୱାରା ମାଟି କାଟି ନାଳ କରି ପାଣି ମଧ୍ୟ ଦେଇଥାଉ ଏଥି ମଧ୍ୟ ରୁ ଆଉ ଗୋଟେ ହେଲା ଶାବଳ ଶାବଳ ଦ୍ୱାରା ଆମେ ବଗିଚା କାମ ପାଇଁ ଶାବଳ ବହୁତ ଆବଶ୍ୟକ ବଗିଚାରେ ବାଡ଼ ପକାଇବା ପାଇଁ ଗାଈ ଯେମିତି ଆମ ଫସଲ କିମ୍ବା ଫୁଲ ଗଛ ଏଯାକ ନଖାଉ ସେଇଥିପାଇଁ ଆମେ ବାଡ଼ ପକାଇବା ନିହାତି ଦରକାର ଶାବଳ ଦ୍ୱାରା ଗାତ ଖୋଳିବା ପାଇଁ ବହୁତ ସାହାଯ୍ୟ ହେଇଥାଏ ଶାବଳ ନହେଲେ ଗାତ ଖୋଳିବା ବହୁତ କଷ୍ଟ ସାଧ୍ୟ ହୋଇଥାଏ ଶାବଳ ଦେଇ ଗାତ ଖୋଳି ସେଇଠି ବଡ଼ ଖୁଣ୍ଟିି ଗୋଟେ ପକାଇ ସେଠି ଆମେ ଜାଲି ପକାଇ ବାଡ଼ ପକାଇ ଥାଉ କୋଡ଼ି ଫାଉଡ଼ା କଇଚି କତୁରୀ ଏଭଳି ବହୁତ ଜିନିଷ ଆମର ଆବଶ୍ୟକ ହେଇଥାଏ ବଗିଚା କାମ ପାଇଁ ଆମର କଇଚି ଯେଏଁତି ଫୁଲ ଗଛ ଅନାବୁଦା ଡାଳ ବଡ଼ ହେଇଗଲେ ସେ ଡାଳ ଗୁଡ଼ିକ କଇଚି ସାହାଯ୍ୟରେ କାଟି ଥାଉ କାଟିକି ତାକୁ ସାଇଜ୍ କରିଥାଉ ତାପରେ ଆମ ଆଉ ଗୋଟେ ହେଲା ପାଣିଝରା ପାଣିଝରା ଦେଇକି ସେ ଗଛ ମୂଳରେ ପତ୍ର ସବୁ ଜାଗାରେ ଆମେ ବିଛାଇ ପାଣି ଦେଇଥାଉ ଏସବୁ ଉପକରଣ ଗୁଡ଼ିକ ବହୁତ ଆବଶ୍ୟକ ଏଯାକ ନହେଲେ ବଗିଚା କାମ କରିବା ବହୁତ କଷ୍ଟ ସାଧ୍ୟ ଆଦିମକାଳରେ ଏ ଜିନିଷ ନଥିଲେ କିନ୍ତୁ ବର୍ତ୍ତମାନ ସଭ୍ୟତା ବହୁତ ମୁଁ ଅଗ୍ରଗତି ହେଇଛି ସେ ଏ ଜିନିଷ ବହୁତ ଇଲେକ୍ଟ୍ରିକ୍ ବା ବିଦ୍ୟୁତ ଚାଳିତ ବି ବାହାରି ଯାଇଛି ଯେମିତିକି କହିଛି ଗାତ ଖୋଳିବା ପାଇଁ ଶାବଳ ବଦଳରେ ଇଲେକ୍ଟ୍ରିକ୍ ଗାତ ଖୋଳିବା ମେସିନ୍ ଏସବୁ ବହୁତ ଜିନିଷ ବାହାରି ଯାଇଛି ଯେଉଁମାନଙ୍କ ଅଧିକ ବଡ଼ କିମ୍ବା ବି ଛୋଟ ଜିନିଷ ସେମାନେ ସେ ଇଲେକ୍ଟ୍ରିକ୍ ଜିନିଷ ବ୍ୟବହାର କରୁଛନ୍ତି ଏହାଦ୍ୱାରା ସବୁ କାମ ଶୀଘ୍ର ମଧ୍ୟ ହେଇଯାଉ ଅଛି ତେଣୁ ଯେଉଁମାନଙ୍କର ଯେଉଁ ସୁବିଧା ଅସୁବିଧା ହିସାବରେ ଯେଉଁମାନଙ୍କ କମ୍ କିମ୍ବା ଛୋଟ ସେମାନେ ହାତ ଦ୍ୱାରା ବ୍ୟବହାର କରାଯାଇଥିବା ଯେମିତିକି ଶାବଳ କୋଦାଳ ବ୍ୟବହାର କରନ୍ତି ତା ଯେଉଁମାନଙ୍କ ଅଧିକ ବଡ଼ ବଗିଚା ସେମାନେ ଇଲେକ୍ଟ୍ରିକ୍ ଜିନିଷ ଯେମିତି ଟ୍ରାକ୍ଟର ରୋଟର ତାପରେ ସେ ଗାତ ଖୋଳିବା ମେସିନ୍ ସେ ଇଲେକ୍ଟ୍ରିକ୍ କହିଛି ଏମିତି ଇଲେକ୍ଟ୍ରିକ୍ କରତ ଏସବୁ ବ୍ୟବହାର କରୁଛନ୍ତି ଏସବୁ ବ୍ୟବହାର ଦ୍ୱାରା ସେମାନଙ୍କ ପଇସା ମଧ୍ୟ ବହୁତ ବଞ୍ଚିଯାଉ ଅଛି ଲେବର୍ ଦ୍ୱାରା କାମ କରିବା ଠାରୁ ମେସିନ୍ ଦ୍ୱାରା କଲେ କମ୍ ଖର୍ଚ୍ଚରେ କାମଟା ହେଇଥାଏ ସେଥିପାଇଁ ଆଜିକାଲି ଲୋକମାନେ ନିଜର ଆବଶ୍ୟକ ଅନୁସାରରେ ଯନ୍ତ୍ର ସବୁ ବ୍ୟବହାର କରୁଛନ୍ତି ଆମ କ୍ଷେତରେ ଆମେ ସ୍ୱୟଂ ଚାଳିତ ସ୍ୱୟଂ ଚାଳିତ ଜିନିଷ ବ୍ୟବହାର କରୁନା ଆମେ ନିଜେ ମ୍ୟାନୁଆଲ୍ ଯେଉଁଟା ଅଛି ସେ ଯାକ ବ୍ୟବହାର କରୁ ଯେମିତି କୋଦାଳ ଶାବଳ ଏ ଯକ ଆମର ପୁରନ ପୁରୁଣା ପଦ୍ଧତିରେଏକା ଆମର ଚାଷ କରାଯାଇଅଛି ଆମ ବଗିଚାରେ ଆମେ ବହୁ ପ୍ରକାର ଗଛ ଲଗାଉ ସେଥି ପୋକ ଲାଗିଲେ ଆମେ ଏ ସ୍ପ୍ରେ ମେସିନ୍ ଦ୍ୱାରା ତା ଉପରେ କୀଟନାଶକ ପକାଇ ତା ଉପରେ ସିଞ୍ଚନ କରିଥାଉ ସେ ହେଲେ ବହୁତ ଭଲ ହେଇଥାଏ